ମୋତେ ଭୌଦ୍ଧିକ ପୁସ୍ତକ ବା କାଗଜବହି ପୁସ୍ତକ ମୋତେ ବହୁତ ପଢ଼ିବାକୁ ଭଲ ଲାଗେ କାରଣ ମତେ ସେଥିରେ ମୋତେ ମୋତେ ଆଉ କିଛି ଆଡ଼ୁକୁ ମାନେ ମୋ ମାଇଣ୍ଡ ଡିଷ୍ଟର୍ବ ହୋଇନଥାଏ ମୁଁ ସେଥିରେ ଧ୍ୟାନ ଦେଇକି ପଢ଼ିଥାଏ କିନ୍ତୁ ତଥାପି ମଧ୍ୟ ଇଲେକ୍ଟ୍ରୋନିକ୍ ଆଉ ଇ ବୁକ୍ରେ ଅଧିକ ମାନେ ଅଧିକ ବାହାର ନଲେଜ୍ ମତେ ଜାଣିବାକୁ ମିଳିଥାଏ ଆଉ ଅଧିକ ଜାଣିବାକୁ ମିଳିଥାଏ ବହିରେ ମୋତେ ଯେତିକି ଜାଣିବାକୁ ମିଳିଥାଏ ତାଠୁ ଅଧିକ ମୋତେ ଇଣ୍ଟରନେଟ୍ରୁ ମିଳିଯାଇଥାଏ କିନ୍ତୁ ବେଳେବେଳେ ଆମର ଅସୁବିଧା କଣ ହୋଇଥାଏ ନା ଯେତେବେଳେ ଆମେ ଇଣ୍ଟରନେଟ୍କୁ ଯାଇଥାଉ ସେତେବେଳେ ଆମେ ଇଣ୍ଟରନେଟ୍ରୁ କୌଣସି ଜିନିଷ ଆମକୁ ନୋଟିଫିକେସନ୍ ଅଲଗା କିଛି ନୋଟିଫିକେସନ୍ ଆସି ଥାଏ ଯାହାକି ଆମ ମାଇଣ୍ଡକୁ ଡାଇଭର୍ଟ କରିକି ଅଲଗା ଆଡ଼େ ନେଇଯାଇଥାଏ ସେଥିପାଇଁ ଇଣ୍ଟରନେଟ୍ରେ ପଢ଼ିଲା ବେଳେ ସେଥିପାଇଁ ଧ୍ୟାନ ଦେବା ସହିତ ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯାହାଫଳରେ କି ଆମେ ଯେମିତି ଆମ ମାଇଣ୍ଡ ଡାଇଭର୍ଟ ନହୁଏ କିନ୍ତୁ ମୁଁ ଯେତେବେଳେ କୌଣସି ଡାଟା ଦରକାର ହୁଏ ମୁଁ ଇଣ୍ଟରନେଟ୍ରୁ ଖୋଜିକି ବାହାର କରିଥାଏ ମୁଁ ବେଳେବେଳେ ଅଡ଼ିଓ ବୁକ୍ ଶୁଣିଥାଏ କାରଣ ଅଡ଼ିଓ ବୁକ୍ ବହୁତ ଲାଭଦାୟକ ହୋଇଥାଏ କାରଣ ଯେଉଁ କଥାଟାକୁ ଆମେ ପଢ଼ି ପଢ଼ିକି ଘୋଷି ଘୋଷିକି ମନେ ରଖି ନପାରିଥାଉ ସେ କଥାକୁ ଆମେ ଅଡ଼ିଓ ବୁକ୍ ମାଧ୍ୟମରେ ଯେତେବେଳେ ଆମେ ଶୁଣିଥାଉ ସେତେବେଳେ ଆମେ ଆମର ମାଇଣ୍ଡରେ ସେଇଟା ରହିଯାଇଥାଏ ଯାହାଫଳରେ କି ଆମକୁ ସେଇଟା ବହୁତ ଲାଭଦାୟକ ମିଳିଥାଏ